ଓଡ଼ିଶାରେ ଲୋକମାନେ ମାନେ ଭୋଜି ଭାତ ବୁଲିବା ଏଞ୍ଜଏ କରିବା ସବୁ ବହୁତ ଇଚ୍ଛା କରନ୍ତି ଓ ଜଣେ ଜଣେ ତ ମିଠା ପିଠା ସବୁ ବଣ୍ଟନ କରି ରହିଥାନ୍ତି ସବୁ ବାଣ୍ଟିବା କରିବାକୁ ବହୁତ ଇଚ୍ଛା ଭୋଜି କରି କରି ବହୁତ ପ୍ରକାର ଖାଦ୍ୟ ବ୍ୟଞ୍ଜନଗୁଡ଼ିକ କରିଥାନ୍ତି ଆଉ ସେଥିମଧ୍ୟରୁ ବହୁତ ମିଠା ପିଠା କେତେ ପ୍ରକାର ଖାଦ୍ୟଗୁଡ଼ିକ ବି ରହିଥାଏ ମିଠା ଭିତରେ ରସଗୋଲା ପିଠା ବଲେ ଛେନାପୋଡ଼ କେତେ ପ୍ରକାର ଓଡ଼ିଶାର ଖାଦ୍ୟ ଆଉ ଭାତ ଇଏରେ ଭାତ ଡାଲି ଭଜା ତରକାରୀ ବହୁତ ପ୍ରକାର ଖାଦ୍ୟଗୁଡ଼ିକ ଏଇଟା ବଣ୍ଟନ କରି ତାଙ୍କୁ ମନ ଖୁସି ଆନନ୍ଦିତ କରିଥାଏ ସେଥିପାଇଁ ଜଣେ ଜଣେ ଖୁସିରେ ସବୁ କାର୍ଯ୍ୟ ବି କରିଥାନ୍ତି ଏହିପରି ସମସ୍ତେ ପର୍ବପର୍ବାଣି କ'ଣ ହେଲେ ବି ସବୁପ୍ରକାର ପାଳନ କରନ୍ତି ପାଳନ କଲେ ସବୁପ୍ରକାର ବଲେ ଖାଦ୍ୟ ପଦାର୍ଥ ସମସ୍ତେ ବୋଲି ତିଆରି କରନ୍ତି ଲୋକମାନଙ୍କୁ ଆଗ୍ରହ ସହିତ ଦେଇଥାନ୍ତି ଓ ଲୋକମାନେ ମନ ଖୁସିରେ ବି ଖାଇଥାନ୍ତି ପୂଜା ଅର୍ଚ୍ଚନା କଲେ ବି ମିଠା ଭୋଗ ସବୁ ମନ୍ଦିରରେ ଚଢ଼ାଇଥାନ୍ତି ସେ ମିଠା ଭୋଗ ସବୁ ଲୋକ ବନାଇକି ସମସ୍ତଙ୍କୁ ବାଣ୍ଟି ବି ଥାଆନ୍ତି ଏହା ଦ୍ୱାରା ଆନନ୍ଦିତ ମନ ରୁହେ ସମସ୍ତେ ଖୁସିରେ ରୁହନ୍ତି ଏହି ପ୍ରକାର ବହୁତ କାର୍ଯ୍ୟଗୁଡ଼ିକ ଥାଏ ଯାହାକି ଓଡ଼ିଶାରେ ସବୁ ପ୍ରକାର ପାଳନ କରାଯାଏ ଯାହା ଦ୍ୱାରାକି ପରିବେଶ ସବୁବେଳେ ଖୁସିରେ ରୁହନ୍ତି ଓ ଆଉ ମନ ବି ଆନନ୍ଦିତ ରୁହେ ସେଥିପାଇଁ ଲୋକମାନେ ବହୁତ ସବୁ କାର୍ଯ୍ୟରେ ଆଗୁଆ ହିଁ ରହିଥାନ୍ତି